ବିଗତ ଦଶବର୍ଷ ମଧ୍ୟରେ ଭାରତରେ ଅନେକ ନୂତନ ଚାକିରି ଏବଂ ଭୂମିକା ସୃଷ୍ଟି ହୋଇଛି ଏହା ଭାରତର ଅର୍ଥନୈତିକ ସ୍ଥିତିକୁ ସମ୍ପୂର୍ଣ ଭାବରେ ବଦଳାଇ ପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବର୍ତ୍ତମାନର ଭାରତୀୟ ଯୁବଗୋଷ୍ଠିଙ୍କ ପାଇଁ ଅନଲାଇନ ରୋଜଗାରର ମାଧ୍ୟମ ପାଲଟିଛି ଯେପରିକି ଜଣେ ବ୍ୟକ୍ତି ମୋବାଇଲ ଫୋନ ସାହାଯ୍ୟରେ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଭଲ ରୋଜଗାର କରିପାରୁଛି ଏବଂ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରୁଛି ୟୁଟ୍ୟୁବ ମାଧ୍ୟମରେ ଏକ ଚ୍ୟାନେଲ ଖୋଲି ଭଲ ଏବଂ ଉନ୍ନତ ମାନର ଭିଡିଓ କରି ସେଥିରେ ଅପଲୋଡ଼ କରି ଭଲ ପ୍ରଶଂସା ପାଇପାରୁଛନ୍ତି ଏବଂ ସବସ୍କ୍ରାଇବର ବଢ଼ିବା ପରେ ସେ ଜଣେ ଭଲ ୟୁଟ୍ୟୁବର ହୋଇପାରୁଛନ୍ତି ଏବଂ ଯଥେଷ୍ଟ ରୋଜଗାର ମଧ୍ୟ କରିପାରୁଛନ୍ତି ଭାରତର ଯୁବକ ମାନେ ବର୍ତ୍ତମାନ ଜୀବନରେ ରୋଜଗାର ଖୋଜୁଛନ୍ତି କାରଣ ରୋଜଗାର ମାଧ୍ୟମରେ ବ୍ୟକ୍ତିଟି ସମାଜରେ ପ୍ରତିଷ୍ଠିତ ଏବଂ ଆତ୍ମନିର୍ଭରଶୀଳ ହୋଇପାରିଥାଏ